ଓଡ଼ିଶାର ପରିବହନର ପାରମ୍ପରିକ ବହୁତ ଉନ୍ନତି ଘଟିଛି ଓଡ଼ିଶାର ଉନ୍ନତି ଘଟିଛି ଏମିତି ଯେ ପ୍ରତ୍ଯେକ ଲୋକଙ୍କ ପାଖରେ ଗାଡ଼ି ଗୋଟେ ନେଖେ ମୁଣ୍ଡପିଛା ସମସ୍ତିଙ୍କର ସ୍କୁଟି ସ୍କୁଟି ଠୁ ସମସ୍ତିଙ୍କର ହିରୋହଣ୍ଡା ସ୍କୁଟି ଏଁ କାର୍ ସବୁ ଉନ୍ନତି ଘଟିଛି ସେତେବେଳେ ଥିଲା ଗୋଟିଏ ବସ୍ ଚାଲୁଥିଲା କମ୍ୟୁନିକେସନ୍ ର ସୁବିଧା ନଥିଲା ଲୁକମାନେ ରିକ୍ସାରେ ଯିବା ଆସିବା ଗୁଟିଏ ରିକ୍ସାରେ ଯିବା ଆସିବା କରୁଥିଲେ କମ୍ୟୁନିକେସନ୍ ସେମିତି ସୁବିଧା ନଥିଲା ପରିବହନର ଗାଡ଼ିଘୋଡ଼ା ବେଶୀ ନଥିଲା ଏବେ ହଉଛି ପ୍ରତ୍ଯେକ ଘରେ ଘରେକେ ଗାଡ଼ି ମୁଣ୍ଡପିଛା ଗାଡ଼ି ଆଉ ଯାହା ସୁବିଧା ହେଲା ସାଙ୍ଗେସାଙ୍ଗେ ଦୌଡ଼ିକିଯାଇକି ନିଜେ ସୁବିଧା କରୁଛନ୍ତି କମ୍ୟୁନିକେସନ୍ ଏ ଜାଗାରୁ ଅନ୍ୟଜାଗାକୁ ଯାଇପାରୁଛନ୍ତି ଅନ୍ୟମାନେ ବି ଆସିପାରୁଛନ୍ତି କମ୍ୟୁନିକେସନ୍ ର ସୁବିଧା ଗାଁ ମୋ ବସ୍ ଚାଲୁଛି ସବୁ ଲୋକଙ୍କର ପାଇଁ ପରିବହନର ସୁବିଧା ବହୁତ ଉନ୍ନତଧରଣର ହେଇଛି ଅଟୋ ରିକ୍ସା ଉଁ ଅଟୋ ରିକ୍ସା ରିକ୍ସା ଦେଖିବାକୁ ଆଉ ମିଳୁନି ଖଣ୍ଡିଏ ଗାଡ଼ି ଥିଲା ସେତେବେଳେ ଏବେ ତା ଅପେକ୍ଷା ବହୁତ ଉନ୍ନତତର ହେଇଛି ଦେଶ ଆମର ଉନ୍ନତତର ହେଇଛି ପରିବହନର ଉନ୍ନତ ବିମାନବନ୍ଦର ଆମର ଉଡ଼ାଜାହାଜ ଚାଲୁଛି ଉଁ ଟ୍ରେନ୍ ଚାଲୁଛି ଟ୍ରେନ୍ ଲୋକମାନେ କମ୍ୟୁନିକେସନ୍ ର ସୁବିଧା ପାଇ ବହୁତ ଉନ୍ନତତର ହେଇଛନ୍ତି